ମୋ ଧର୍ମ ମୋତେ ସ୍ୱାସ୍ଥ୍ୟ ସେବା ବିଷୟରେ ଶିକ୍ଷା ଦିଏ ଯେପରିକି ଆମର ଗୋଟେ ପର୍ବ ଅଛି ହୋଲି ହୋଲି ପୂର୍ବରୁ ଆମର ଆକ୍ଚୁଆଲି ଶୀତଋତୁ ଯାଇଥାଏ ଯେଉଁଥିରେ କି ଆମେ ଆମର ଶରୀରକୁ ସେପରି ଭାବରେ ପରିଷ୍କାର ପରିଚ୍ଛନ୍ନ ରଖିନଥାଉ ଯେମିତିକି ଆପଣଙ୍କର ଶୀତ ଋତୁରେ ଥଣ୍ଡାଲାଗେ ତ ଆମେ ଭଲଭାବେ ଗାଧୋଇ ନଥାଉ ଠିକ୍ସେ ନିଜର ସେବା କରିନଥାଉ କିନ୍ତୁ ହୋଲିରେ କ'ଣ ହୁଏ ଆମେ ଯେପରିକି ହୋଲିରେ ବହୁତ ରଙ୍ଗ ଲଗାଉ ରଙ୍ଗ ଆମେ ସମସ୍ତଙ୍କୁ ଲଗାଉ ନିଜେ ଆମେ ରଙ୍ଗର ଆଦାନ ପ୍ରଦାନ ହୁଏ ତ ତା'ପରେ ଆମେ ରଙ୍ଗ ଲଗେଇସାରିଲା ପରେ ଆମେ ବହୁତ ଭଲଭାବେ ପରିଷ୍କାର ପରିଚ୍ଛନ୍ନ ହେବାପାଇଁ ରଙ୍ଗକୁ ଛଡ଼ାଇବା ପାଇଁ ଶରୀରରୁ ତ ଭଲଭାବେ ଭଲଭାବେ ଆମେ ଗାଧୋଇଥାଉ ଯାହାଫଳରେ କି ଆମ ଶରୀର ସମ୍ପୂର୍ଣ୍ଣ ଭାବେ ଯାହା ମଇଳା ଥାଏ ତ ତାହା ଧୋଇହୋଇଯାଏ ଆଉ ଗୋଟେ ପର୍ବ ଆମର ଯେମିତିକି ଆମେ ମାଣବସା କହୁଛେ ମାଣବସା କିମ୍ବା ଆମର ପଞ୍ଚୁକ ପୂର୍ଣ୍ଣିମା ଯେଉଁଟା କି ଆମେ କହୁ ଯେଉଁଟାକି ରାସ ପୂର୍ଣ୍ଣିମା ବୋଲି ଆମେ କହୁ ସେ ରାସ ପୂର୍ଣ୍ଣିମାରେ ଆମେ ଭୋରୁ ଭୋରୁ ଉଠିକି ଆମର ସାଧବ ପୁଅମାନେ ଥିଲେ ତାଙ୍କୁ ପୂର୍ବରୁ ସାଧବ ପୁଅମାନଙ୍କୁ ତାଙ୍କୁ ଗୋଟେ ସ୍ୱାଗତ ଜଣାଇବାପାଇଁ ତ ଭୋରୁ ଭୋରୁ ଉଠି ଆମେ ତାକୁ ନଦୀରେ ବୋଇତକୁ ଭସାଉ ଯେଉଁଟାକି ରାତିରୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଯେଉଁଟାକି ଦେହ ପାଇଁ ଆମର ହିତକର ସେଇଟା ବି ଆମକୁ ପରୋକ୍ଷ ଭାବରେ ଆମ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ସାହାଯ୍ୟ କରେ ଆଉ ଗୋଟେ ପର୍ବ ଯେମିତିକି ଆମେ କହୁ ଦୀପାବଳି ଦୀପାବଳୀକୁ ଆମେ ବହୁତ ବଢ଼ିଆ ଭାବରେ ପାଳନ କରିସାରିଲା ପରେ ଦୀପାବଳୀର ପରଦିନ ଆମକୁ ହଳଦୀ କଞ୍ଚାହଳଦୀ ଓ ତେଲର ସମ୍ମିଶ୍ରଣ କରି ଆମ ଦେହରେ ଲଗାଯାଏ ଯାହାଫଳରେ କି ଆମର ଯେଉଁ ଦୀପରୁ ବାହାରୁଥିବା ଯେଉଁ ବାୟୁ କିମ୍ବା ଯେଉଁଟାକି ଆମ ଶରୀର ପାଇଁ ବାୟୁ ବାଣ ବାଣ ଯେ ଫୁଟାଯାଇଥାଏ ତା'ର ଯେଉଁ ଏୟାର ପଲ୍ୟୁସନ୍ ହୋଇଥାଏ ଯେଉଁଟାକି ଆମର ବାୟୁ ପ୍ରଦୂଷଣ ହୋଇଥାଏ ସେଇ ବାୟୁ ପ୍ରଦୂଷଣର ଆମ ଦେହରେ ତା'ର ଯେ ଇମ୍ପାକ୍ଟ ପଡ଼ିଥାଏ ତାକୁ ଦୂର କରିବା ପାଇଁ ଆମକୁ ହଳଦୀ ଆଉ ତେଲ ଲଗାଯାଇଥାଏ ଯାହାକି ଆମ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ସାହାଯ୍ୟ କରିଥାଏ ଯେତେବେଳେ ଆମେ ଧର୍ମ ମାଧ୍ୟମରେ ଆମେ ଆମ ଠାକୁରଙ୍କ ପାଖରେ ସମର୍ପଣ କରୁ ନିହାତି ଭାବରେ ଆମ ଦେହକୁ ଏକ ପଜିଟିଭ୍ ଆମ ସକାରାତ୍ମକ ଚିନ୍ତାଧାରା ଆମ ଦେହ ଭିତରେ ଖେଳିଯାଏ ଯାହାକି ଆମକୁ ମାନସିକ ସୁସ୍ଥତା ଦେବାରେ ବହୁତ ସାହାଯ୍ୟ କରେ ଯେଉଁଟାକି ଏବେ ପାଇଁ ନିହାତି ଆବଶ୍ୟକ କାହିଁକିନା ଆମେ ସମସ୍ତେ ବହୁତ କାର୍ଯ୍ୟ ବ୍ୟସ୍ତତାରେ ରହୁଛୁ ଯଦି ଆମେ ଏଇ ପର୍ବପର୍ବାଣୀକୁ ଭଲଭାବେ ପାଳନ କରିବୁ ତା'ହେଲେ ଆମେ ସାମାଜିକ ଭାବେ ସୁସ୍ଥତାଟାକୁ ମଧ୍ୟ ନେଇପାରିବୁ ଧର୍ମ ଧାର୍ମିକ ପାଳନ କରିବା ସମୟରେ ଆମେ ଏକୁଟିଆ କେବେ ପାଳନ କରୁନାହୁଁ ଆମର ସାମାଜିକତାଟାକୁ ନେଇକି ଆମେ ପାଳନ କରୁଛୁ ଯେମିତିକି ଆମ ଯେତେବେଳେ ଆମର କୌଣସି ପର୍ବପର୍ବାଣି ପାଳନ କରାଯାଏ ସେତେବେଳେ ଆମ ଘରକୁ ବହୁତ ବନ୍ଧୁବାନ୍ଧବ ଆସନ୍ତି ଯାହାଙ୍କୁ ନେଇ ଆମେ ଧର୍ମକୁ ଧାର୍ମିକ ପର୍ବ ପାଳନ କରୁ ଯାହାଫଳରେ କି ଆମ ସୁସ୍ଥତା ବଜାଇବା ବଜାୟ ରଖିବାପାଇଁ ଏହା ସାହାଯ୍ୟ କରିପାରିବ କାହିଁକିନା ସୁସ୍ଥତାଟା ଶାରୀରିକ ମାନସିକ ତା ସହିତ ସାମାଜିକ ମଧ୍ୟ ତ ଆମେ ଧର୍ମ ଧାର୍ମିକ ପର୍ବ ଯେତେବେଳେ ଆମେ ପାଳନ କରୁଛୁ ସେତେବେଳେ ଆମେ ତିନିଟା ଭାବରେ କାମ କରୁଛୁ ଶାରୀରିକ ଭାବରେ ଆମେ କାର୍ଯ୍ୟ କଲୁ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ରହିଲୁ ଯେଉଁଟାକି ଆମେ ସାନିଟେସନ୍ ବା ପରିଷ୍କାର ପରିଚ୍ଛନ୍ନତା ମାନସିକ ଭାବରେ ଆମେ ଠାକୁରଙ୍କୁ ସମର୍ପଣ କଲୁ ଆମ ଦେହରେ ଗୋଟେ ସକାରାତ୍ମକ ଚିନ୍ତାଧାରା ଗଲା ସାମାଜିକ ଭାବେ ଆମେ ବନ୍ଧୁବାନ୍ଧବଙ୍କୁ ନେଇକି ପାଳନ କରୁଛୁ ତ ଆମ ଭିତରେ ସାମାଜିକ ଭାବରେ ବି ମଧ୍ୟ ଆମେ ସୁସ୍ଥତା ରହିପାରିବୁ ଏହିପରି ଭାବରେ ଆମେ ଧର୍ମ ଧାର୍ମିକ ପରି ଯେତେବେଳେ ପର୍ବ ପାଳନ କରୁଛୁ ସେତେବେଳେ ଆମେ ଆମର ସୁସ୍ଥତାଟା ଶାରୀରିକ ସୁସ୍ଥତାଟା ମଧ୍ୟ ପରିଚାଳନା କରିପାରୁଛୁ